ଆମ ଅଞ୍ଚଳରେ ଥିବା ଷ୍ଟାଡ଼ିଅମରେ ଆମେ କ୍ରିକେଟ୍ ମ୍ୟାଚ୍ କରିଥିଲୁ ଏବଂ ସେଇଠି ଛଅଶହ ଜଣ ଗ୍ରାହାକ ସବୁ ଦେଖିବା ପାଇଁ ଆସିଥିଲେ ଦର୍ଶକ ଆସିଥିଲେ ଦେଖିବା ପାଇଁ ଏବଂ ଆମେ ଏଗାର ଏଗାର ଚବିଶ ଜଣ ପ୍ଲେୟର୍ ଥିଲୁ ଏବଂ ଦୁଇଟା ଟିମ୍ ଖେଳିଲୁ ସେଦିନ ଆମେ ବହୁତ ଭଲରେ ଖେଳିଲୁ ଏବଂ ଲୋକ ବହୁତ ଖୁସି ହୋଇକି ଦେଖିଥିଲେ ଆମକୁ